ହ୍ୟାଲୋ ଆଜ୍ଞା ଆପଣ କୋଉଠୁ କହୁଥିଲେ କି ଓହୋ ମୁଁ ଟିକିଏ ରେଜିଷ୍ଟର୍ଟା ଦେଖି ଆପଣଙ୍କୁ ମୁଁ କହୁଛି କେବେ ସେଟା ଲଗା ହେଇଥିଲା ଟିକିଏ ଚେକ୍ କରି କହୁଛି ଓ ଆପଣଙ୍କ ହଁ ଲଗା ହେଇଥିଲା ଲାଇନ୍ ଫାଇନ୍ ଲେଖା ହେଇଥିଲା କଣ ହେଲା ସେଥିରେ ହଁ ଯୋଉ ଖାଲି ଯୋଉ ସେ ଲାଇନ୍ ସବୁ ଲାଇଟ୍ ପୋଡ଼ିଯାଇଛି ନା କିଛି ଗୋଟେ ଦୁଇଟା ଓହୋ ତାହାଲେ ମୁଁ କ୍ଷମା ମାଗୁଛି ଆଉ ଯଦି ସେ ଲୋକଟା ଯୋଉ ଯାଇଥିଲା ଠିକ୍ସେ କାମ ଠିକ୍ସେ କରିପାରିନି ଆଉ ମୁଁ ପଛେ ଆଉ ଜଣଙ୍କୁ ପଠଉଛି ସିଏ ଯାଇ ଆପଣଙ୍କ ସେଇ କାମଟା ଠିକ୍ସେ କରିଦେବ ସିଏ ପଠେଇଦେବି ଆଉ ଜଣଙ୍କୁ ଦେଖିକି ଆଜ୍ଞା ଆମର ଜିନିଷ ତ ସବୁ ଠିକ୍ଠାକ୍ ଥାଏ ଠିକ୍ଠାକ୍ ଥାଏ ଯେତିକି ଗୋଟେ ବର୍ଷ ୱାରେଣ୍ଟି ଗୋଟେ ବର୍ଷ ଯିବା କଥା କିନ୍ତୁ ବୋଧେ ସେ ଲୋକଟା ଠିକ୍ସେ କରି ପାରିନଥିଲା ସେଥିପାଇଁ ଜିନିଷଟା ବୋଧେ ଜଳି ଯାଇଛିକି କଣ ହେଇଛି କିନ୍ତୁ ଆପଣ ଜିନିଷ ପଛେ ଆମେ ଦେଇଦବୁ କିନ୍ତୁ ଆପଣ ପଇସା କଣ ପାଇଁ ସେ ଲୋକଟା ଯିଏ ଯାଇଥିବ ତାକୁ ଦେଇଦେବେ ତା'ର ପାଇସାଟା ତା ମଜୁରିଟା ସେ ଲୋକଟା ବି ଗରିବ ଲୋକ ତାକୁ ପାଞ୍ଚଶହ ଟଙ୍କା କଣ ପୋଷେଇବ ଟିକିଏ ଯଦି ଅଧିକ କରନ୍ତେ ଟିକିଏ ଭଲ ହୁଅନ୍ତା ଜିନିଷପତ୍ର ବି ଆପଣଙ୍କୁ ଆପଣଙ୍କୁ ପଇସା ଲାଗିବନି ଏ ଜିନିଷପତ୍ର ଆମେ ଆମ ହାତରୁ ଦେଇଦବୁ ଆପଣ ଆପଣଙ୍କ ଆପଣ ଖାଲି ସେ ଲୋକର ମଜୁରିଟା ଦେଇଦେବେ ଜିନିଷପତ୍ର ତ ଆମ ଅମ ହାତରୁ ଦେଇଦବୁ ଜିନିଷପତ୍ର ପାଇଁ ଆମେ ଆପଣଙ୍କୁ ପଇସା ମାଗିବୁନି ହଉ ନାଇଁ ତାହେଲେ ଠିକ୍ ଅଛି ହଉ ମୁଁ ତାହେଲେ କାଲି ପଠେଇଦେଉଛି ସେ ଲୋକଟାକୁ ସେଇ ଆପଣ ସେଇ ପାଞ୍ଚଶହ ଦେଇଦେବେ ନହେଲେ କାଲି ପଠେଇଦେବି